ହ୍ୟାଲୋ ହଁ କହନ୍ତୁ ହ୍ୟାଲୋ ହଁ ମୁଁ କହିଲି କୁହନ୍ତୁ ସାର୍ ଆଳୁ ତ ଆମର କିଲୋ ଅଠର ଆସୁଛି ଅଠର ଟଙ୍କା ଆଳୁ ଆଉ ଅଠର ଟଙ୍କା ଆଳୁ ଆସୁଛି ଆଉ ନା ନାମ ଏତେ କମ୍ କେଉଁଠୁ ଆପଣ ଆଣୁଥିବେ ଆମର ତ ଆଳୁ ଆଣୁଛୁ ଏତିକି ରେଟ୍ ଆମର ତ ଆଳୁ ଏତିକି ରେଟ୍ ଆଣୁଛୁ ପୁଣି ଟ୍ରାନ୍ସପୋଟିଂ ଅଛି ଟ୍ରଲି ଭଡ଼ା ଅଛି ଭାଇ ଏତିକି ଆସିଲା ବେଳକୁ ଆମେ ଆଠଣା ପାଇଲା ବେଳକୁ ବହୁତ କଷ୍ଟ ହେଇଯାଉଛି ପୁଣି ଅଛି ଆମର ବସ୍ତାରେ ଆଳୁ କ'ଣ ପୁଣି ହଁ ସେମିତି ହେଉ ଆପଣ ବାଛନ୍ତୁ ଦେଖିବା ଆଉ କ'ଣ ମନା କରୁଛି କି ଆଳୁ ବସ୍ତାରେ ପୁଣି ପଚାଶ କେଜିରୁ ପୁଣି ଆମର ପାଞ୍ଚ କେଜି ଭଳିଆ ଲସ୍ ହେଇଯାଉଛି ପଚା ଭଲ ମନ୍ଦ ପିଆଜ କିଲୋ ତ ତିରିଶି ଅଛି ଆଉ ନା ନା କମିନି କମିବ କାହିଁକି ଆଳୁ ଏବେ କମିଯିବ ହଁ ପାଞ୍ଚ କିଲୋ ନେଲେ ସେମିତି ଗୋଟେ କରି ହେବ ଆଉ ପାଞ୍ଚ ଟଙ୍କା ସାତ ଟଙ୍କା କାଟି ହେବ ଆଉ ରସୁଣ ତ ପୁରା ହାଇ ରେଟ୍ ଭାଇ ଆଉ ଜାଣିଥିବ ଆଉ ହଁ ନିଅନ୍ତୁ ଆସିଛନ୍ତି ଆଉ ଆପଣଙ୍କୁ କ'ଣ ଆଉ ଫେରେଇବି କି ଆଉ ଯାହା ହେଲେ ନେଇକି ଯିବେ ନା ଆଉ ଫେରେଇବୁ କି ସେମିତି ଟଙ୍କାଏ ଆଠଣା କାଟିଦେବୁ ଆଉ ରସୁଣ ତ ଏଇନା ହଁ ହଁ

ହଁ ହଁ ହଁ ହଁ ରେଟ୍ ମୁଁ ଠିକ୍ ପକେଇବି ଆପଣ ନେଲେ ଥରେ ନେଇଥିଲେ ସିନା ସେକେଣ୍ଡ ଟାଇମ୍ ଆସିବେ ମୁଁ ଯଦି ନ ଦେଇ ଥିବି ଆପଣଙ୍କୁ ରେଟ୍ ପସନ୍ଦ ନ ହେଲା ଆଉ ଆସିବେ କି ଆପଣ ମୋ ଦୋକାନକୁ ରେଟ୍ ଆପଣ ଦେଖିବେ ହଁ ହଁ ହଁ ହଁ ଆଉ ବାକି କଥା ଛାଡ଼ ହଁ ଦେଖନ୍ତୁ ଆପଣ ଦେଖିବେ ଜିନିଷ ନେଲା ପରେ ରେଟ୍ ଦେଖିବେ ତା'ପରେ ମୋତେ କହିବେନି